ହେୟାର୍ ଅଏଲ୍ ହେଉଛେ ଭଲ୍ ନାଇଁ ସେ ପଇସା ନେଲା ଚାଏର୍ ଶହ ପଚାଶ୍ ଟଙ୍କା ତା'ର୍ପରେ ସେ ବାଲଫାଲ ସବୁ ଝଡ଼ି ଯାଉଛେ ବାଲ୍ ଭଲ୍ ରହେବାର୍ ନି ଚୁଟି ଭଲ୍ ରହେବାର୍ ନାଇ ତ ବେଶୀ ଦାମ୍ ନେଉଛେ ଭଲ୍ ସୁବିଧା ନାଇଁ ଦେବାର୍ ଅସୁବିଧା ନିଜର୍ ଚୁଟି ଝଡ଼ିଗଲେ ତ ସେ ମଣିଷ କା'ଣା ଭଲ୍ ଦିଶ୍ବା ଭଲ୍ ଦିଶେ ନାଇଁ ବହୁତ୍ ଅସୁବିଧା ହେଉଛେ ଦାମ୍ ଦେଲାବେଲେ ଅଧିକ୍ ଦେଉଛୁଁ ଆର୍ ଭଲ୍ ସୁବିଧା ନାଇଁ ମିଲ୍ବାର୍ ବହୁତ୍ ଖରାପ୍ ସେ ହେୟାର୍ ଅଏଲ୍ ହେଉଛେ ବହୁତ୍ ଖରାପ୍ ଭଲ୍ ବ୍ୟବହାର୍ ନାଇ ହେଵାର୍ ଭଲ୍ ସୁବିଧା ନାଇ ମିଲବାର୍ ଭଲ୍ କରି ଇ'ଟା ନେଇ ହେବାର୍ ତ ହେଥିର୍ କା'ଯେ ଦାମ୍ ଦେବ କାମ୍ କଲେ ସିନା ହେବା ବାଲ୍ଫାଲ୍ ଝଡ଼ି ଗଲେ କେନ୍ତା ହେବା ବହୁତ୍ ଅସୁବିଧା ତ ହେଥିର୍ କା'ଯେ ଭଲ୍ କରି ସେ ହେୟାର୍ ଅଏଲ୍ କେ ସୁବିଧା ନାଇଁ ମିଲବାର୍ ସୁବିଧା ମିଲ୍ତା ବେଲେ ସବୁଦିନ୍ ବାଲ୍ରେ ଲଗାଲେ ଭଲ୍ ହେତା ଭଲ୍ କରି ଚୁଟି ରହେତା ଚୁଟି ସବୁ ଝଡ଼ି ଯାଉଛେ ଭଲ୍ ଦିଶ୍ବାର୍ ନାଇ କେନ୍ତା ଅବସ୍ଥା ଦିଶୁଛେ ହେୟାର୍ ଅଏଲ୍ ବ୍ୟବହାର୍ କର୍ବାର୍ ଉଚିତ୍ ନାହିଁ